ଆଜିକାଲି ସବୁଠୁ ମାନେ ଅଧିକ ବ୍ୟବହାର ହେଉଥିବା ଆପ୍ ତ ୟୁଟ୍ୟୁବ୍ ଆଉ ଇନଷ୍ଟା ଯେମିତିକି ଆମ ୟୁଟ୍ୟୁବ୍ ଆଉ ଇନଷ୍ଟାରେ ବହୁତ ବେନିଫିଟ୍ ଅଛି ମାନେ ବିଭିନ୍ନ ପ୍ରକାର ନଲେଜ୍ ଆପଣ ଗେନ୍ କରିପାରିବେ ଆଉ ବିଭିନ୍ନ ପ୍ରକାର ଆପଣ ଲୋକଙ୍କ ସହିତ ମିଶିପାରିବେ ଆମ ଇନଷ୍ଟାଗ୍ରାମ୍ ଯେମିତି ଫେସବୁକ୍ କିନ୍ତୁ ତା'ର ମାନେ ନେଗେଟିଭ୍ ବି ଅଛି ଆମର କ୍ଷତି ବି ଅଛି କାହିଁକିନା ଆପଣ ସେଇଟାକୁ ଭଲ ୱେରେ ୟୁଜ୍ କରିଲେ ସେଇଟା ଆପଣଙ୍କର ଭଲ ଫାଇଦାରେ ବେନିଫିଟରେ ସେଇଟା କାମ ଆସିବ କିନ୍ତୁ ଆପଣ ସେଇଟାକୁ ଖରାପ ରାସ୍ତାରେ ୟୁଜ୍ କରିବେ ମାନେ ବହୁତ କ୍ଷତି ହେବ ଆପଣଙ୍କର ଯେମିତିକି ମୁଁ କହିବାକୁ ଗଲେ କ୍ରୋମ୍ରେ ବହୁତ କିଛି ଗୁଗଲ୍ରେ ମାନେ ବହୁତ ସବୁକିଛି ଆପଣ ଜାଣିପାରିବେ କିନ୍ତୁ ଆମ ଆଖପାଖି ଗାଁ ଆମ ଜେନେରେସନର ଯେଉଁ ପିଲାମାନେ ଅଛନ୍ତି ସେଠି ସେମାନେ ପର୍ଣ୍ଣ ବୋଲି ଦେଖୁଛନ୍ତି ପର୍ଣ୍ଣ ପର୍ଣ୍ଣ ଦେଖୁଛନ୍ତି ସେଥିପାଇଁ ଆଉ ଭଲ କାମରେ ୟୁଜ୍ କଲେ ମୁଁ କହୁଛି ବହୁତ ଫାଇଦା ହେବ ଆପଣମାନେ ଆପଣ ପଢ଼ୁଛନ୍ତି ବୋଲିବି ଆପଣଙ୍କ ଟ୍ୟୁସନ୍ ପଡ଼ିବନି ଆପଣ ମୋବାଇଲ୍ରୁ ଶିଖିପାରିବେ କିନ୍ତୁ ଆପଣଙ୍କ ଖରାପ ୟୁଜ୍ କରିଲେ ଆପଣଙ୍କ ବହୁତ କ୍ଷତି ହେବ